ହଁ ରେ କହ ଆଜ୍ଞା ହଁ ମୁଁ ଯାଇଥିଲି ତମେ ଯାଇଥିଲ

ହଁ

ହଁ ମୁଁ ଯାଇଥିଲି ସେ ବହୁତ ବଡ଼ ବଡ଼ ଜାହାଜ ମାନେ ଦୂରରୁ ଏତେ ଛୋଟ ଲାଗୁଛି ପାଖକୁ ଗଲେ ଯେମିତି ପାଞ୍ଚ ମାହେଲା ଘର ଭଳିଆ ଦେଖାଯାଉଛି

ଖାଇବା ହଁ ବହୁତ ହଁ ହଁ ବହୁତ ଷ୍ଟଲ୍ ପଡ଼ିଥିଲା ଆମେ ତ ଖାଇଲୁ ବହୁତ ଆଉ ବୁଲାବୁଲି କଲୁ ଭିଡ଼ ତ କୁହନି ଯୋଉ ଭିଡ଼ା ପେଲା ତା ଭିତରେ ହୁ ରାସ୍ତା ବି ବହୁତ ଜାମ୍

ହଁ ଦେଖିବନି ଆଉ

ଏ ତ ଭିଡ଼ ପ୍ରବଳ ଆଉ ହଁ ତାଙ୍କୁ କହିବା ସେମାନେ ବି ଆସିବେ ହଁ ହଁ ଆମେ ଏସବୁ ଦେଖିଥିଲୁ ଆଉ

ହଁ ହଁ ହଁ ଏମିତି ବୁଲିବା ସେମାନେ ବି ଆସିବେ ଆଉ ହଁ ସେଠି ବିଶ୍ୱକର୍ମା ପୂଜା ବି ଗୋଟେ ଏମିତି ପ୍ରସିଦ୍ଧ ଭାରି

ହଁ ହଁ ହଁ ସେଇ'ଟା କଥା କୁହନି ଯୋଉ ଶୁଖୁଆ ଗନ୍ଧ ସେଠି ହଁ